ମୁଁ ତ ଦେଖିଛି ମାନେ ଆମ ଗାଁର ଯେଉଁ ସ୍କୁଲ୍ଗୁଡ଼ାକ ଅଛି ସେଠି ଭଲ ସୁବିଧା ହେଉନି କିନ୍ତୁ ସହରିଆ ସ୍କୁଲ୍ ବା ଅନ୍ୟାନ୍ୟ ଷ୍ଟେଟ୍ର ସ୍କୁଲ୍ଗୁଡ଼ାକ ଦେଖିଛି ବସ୍ର ଫେସିଲିଟି ଅଛି ତା'ପରେ ତାଙ୍କ ପାରିପାର୍ଶ୍ଵିକ ରହିବାର ସୁବିଧା ଖାଇବାର ସୁବିଧା ବହୁତ ପ୍ରକାର ସୁବିଧା ଅଛି କିନ୍ତୁ ଆମ ଗାଁର ଆମ ଏ ଅଞ୍ଚଳରେ ଯେଉଁ ସ୍କୁଲ୍ ଅଛି ଯିବା ଆସିବାର କିଛି ଉନ୍ନତ ଧରଣର ନାହିଁ ଏ ପୁରା ନିମ୍ନମାନର ଅଛି ଏହା ସରକାରଙ୍କ ଆଖି ଦୃଷ୍ଟିକୁ ଆସୁଛି କି ନାହିଁ ସେଇଟା କହିପାରିବି ନାହିଁ ଆମର ପ୍ରାଥମିକ ଶିକ୍ଷା କ୍ଷେତ୍ର କହିଲେ ଯେଉଁ ଆମର ପ୍ରାଇମେରି ସ୍କୁଲ୍ଗୁଡ଼ା ଅଛି ଆମ ଗାଁରେ ଯେଉଁଟା ସ୍କୁଲ୍ ଅଛି ବହୁତ ନିମ୍ନମାନର ଏହାକୁ ଯଦି ନ ସୁଧରାଯାଏ ଏହା ଆମ ପାଇଁ ଆମର ଯେଉଁ ଭବିଷ୍ୟତ ପିଢ଼ି ଅଛନ୍ତି ଛୋଟ ଛୋଟ ଛୁଆମାନେ ଯେଉଁ ପଢ଼ିବା ପାଇଁ ଯାଉଛନ୍ତି ସେମାନଙ୍କ ପାଇଁ ଅସୁବିଧା କାରଣ ଛୋଟ ବେଳୁ ଯଦି ଚାରିପାର୍ଶ୍ଵ ଯଦି ସଫା ନଥିବ ପିମ୍ପୁଡିଟିଏ ଥିବ ଜତାଟିଆ ଥିବ ନହେଲେ କୌଣସି ପ୍ରକାର ଜୀବ ଥିବ ଯିଏ ବିଷାକ୍ତ ଜୀବ ଛୋଟ ଛୁଆକୁ କାମୁଡ଼ି ଦେବ ସେମାନେ ଅସୁବିଧା ହେବେ ଜୀବନ ହାରିବାକୁ ପଡ଼ିବ ତେଣୁ ଏଥିପ୍ରତି ସରକାର ଦୃଷ୍ଟି ଦେବା ଦରକାର ଯେ ପ୍ରାଥମିକ ସ୍କୁଲ୍ ଏବଂ ପିଲାମାନଙ୍କୁ ଯିବା ଆସିବା ପାଇଁ ବ୍ୟବସ୍ଥା ଏବଂ ସ୍ୱଚ୍ଛତା ପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ ଏହା ମୋର ଉପଦେଶ